ଭାରତର ପରିବହନ ବ୍ୟବସ୍ଥା କହିଲେ ସାଧାରଣତଃ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛୁ ଧରାଯାଉ ଆମେ ଭାରତର ବାହାରକୁ ଯିବା ତ ଏରୋପ୍ଲେନ୍ କିମ୍ବା ଟ୍ରେନ୍ ଜଳପଥ ମଧ୍ୟରେ ବି ଯାଇ ଯିବା ଆସିବା କରିପାରୁଛୁ ଆମେ ସାଧାରଣତଃ ପାଖାପାଖି ସ୍ଥାନକୁ ଗଲେ ବାଇକ୍ରେ ଯାଉଛୁ କିମ୍ବା ବସ୍ରେ ଯାଉଛୁ ଓ ବସ୍ରେ ନହେଲେ ଟ୍ରେନ୍ରେ ବି ମଧ୍ୟ ଯିବା ଆସିବା କରୁଛି ସାଧାରଣତଃ ବହୁତ ସୁବିଧା ହେଉଛି ଏବଂ ଗାଡ଼ି ଗାଡ଼ି ଚାଲିଥିଲେ ମଧ୍ୟ ଟ୍ରେନ୍ ଚାଲିଥିଲେ ମଧ୍ୟ ଆମେ ସେଇଠୁ କଲେଜ୍ କିମ୍ବା ସ୍କୁଲ୍ ମଧ୍ୟ ଯାଇ ସାଧାରଣତଃ ଓ ଆମକୁ ବହୁତ ସୁବିଧା ହେଉଥାଏ କାରଣ ଅଳ୍ପ ଟାଇମ୍ରେ ବେଶୀ ରାସ୍ତା ଯାଇପାରିଥାଉ ଓ ସେହି ବ୍ୟବସ୍ଥା ଆମକୁ ମିଳିଥାଏ ସାଧାରଣତଃ ପରିବହନ ପରିବହନ କହିଲେ ଏ ଆମେ ଧରାଯାଉ ଟ୍ରେନ୍ରେ ବି ମାଲ୍ ଗାଡ଼ି ପଠାଇଥାଉ କିମ୍ବା ଏରୋପ୍ଲେନ୍ରେ ବି କି ଅନ୍ୟ ଜାଗାକୁ ଦୂର ଦେଶକୁ ଯିବାର ଥିଲେ ଅନ୍ୟ ଦେଶକୁ ମଧ୍ୟ ପଠାଇଥାଉ କିମ୍ବା ବୁଡ଼ାଜାହାଜରେ ମଧ୍ୟ ପଠାଇଥାଉ ଉପରେ ମଧ୍ୟ ଧରାଯାଉ କହିଲେ ଏ ସାଧାରଣତଃ ଆମେ କ୍ଷୟକ୍ଷତି ଆମ ଯେମିତି ଏହି ସାଧାରଣ ଦୁର୍ଘଟଣା ଅବହେଳା ହେତୁ ଓ ଗାଡ଼ିରେ ଯିବା ଆସିବା ଅବହେଳା କଲେ ଦୁର୍ଘଟଣା ହୋଇପାରିଥାଏ ଏବଂ ମଧ୍ୟ ସାଧାରଣତଃ ଏବେ ତ ବେଶୀ ଦୁର୍ଘଟଣା ହେଉଛି ଗାଡ଼ି ଗାଡ଼ିରେ ହେଉ କିମ୍ବା କାର୍ରେ ହେଉ ବାଇକ୍ରେ ହେଉ କିମ୍ବା ଟ୍ରେନ୍ରେ ବି ମଧ୍ୟ ହେଉଛି ଆମର ଆମର ପାଖରେ ଯେମିତି ଏ ଟ୍ରେନ୍ ଦୁର୍ଘଟଣା ବହୁତ ଲୋକ ମରିଗଲେ ଶହସ୍ର ଲୋକ ମରିଗଲେ ଏପରି ଏବଂ ମଧ୍ୟ ଆମର ଏହି ରାସ୍ତାରେ ମଧ୍ୟ ବାଇକ୍ବାଲା ବି ଏଇ ଧରାଯାଉ ନିଶା ଖାଇ ଯଦି ଚଲାଉଥାଏ ତ ସେ ସେ ସିନା ନିଶା ଖାଇଛି ଅନ୍ୟ ଜଣେ ନିର୍ବୋଧ ବ୍ୟକ୍ତିଙ୍କୁ କୁଟି ଦେଉଛି ସେ ମଧ୍ୟ କ୍ଷୟକ୍ଷତି ହେଉଛି କିଏ ହେଲେ ଜୀବନ ବି ଚାଲିଯାଇପାରୁଛି ସେହିପରି ସେଥିପାଇଁ ସତର୍କ ହେବା ଏବଂ ଏହାର ଉନ୍ନତି କରିବା ଧରାଯାଉ ଟ୍ରାଫିକ୍ ପୋଲିସ୍ ଆମର ସାଧାରଣତଃ ଯେଉଁ ଛକ ବି ହେଉ ଓ ଟ୍ରାଫିକ୍ ପୋଲିସ୍ ନିହାତି ଆବଶ୍ୟକ କାରଣ ବାଇକ୍ବାଲା ନିଶାରେ ଅଛନ୍ତି କିମ୍ବା ଭଲରେ ଅଛନ୍ତି ସେଇୟା ଯେଉଁ ଚେକିଂ କରିବା ଦରକାର ଆଉ ଅଧେ ଲୋକ ଲାଇଫ୍ ମାନେ ଇଣ୍ଡିକେଟର୍ ନଦେଇ ବି ଲେଫ୍ଟ୍ ରାଇଟ୍ ଘୁରି ଯାଉଛନ୍ତି ସେମାନେ ସେମାନେ ଘୁରି ଯାଉଛନ୍ତି ଅନ୍ୟ ଲୋକ ଯାଇକରି ସେଇଟା ବି ଦେଖିବା ଦରକାର ସେଇସବୁ ଆବଶ୍ୟକ ଦରକାର